ବୈଷୟିକ ଜ୍ଞାନ୍ କୌଶଲର ବେବହାର୍ ଲାଗି ଆଜି ବିଶ୍ୱ ଅତି ନିକଟତ ନିକଟତର୍ ହେଇଯାଇଛେ୍ ଆଉ ଆମେମାନେ ଗୋଟେ ଗୋଟେ ପରିବାର୍ ହେଇଯାଇଛୁଁ ଜଣେ ହଜାର ହଜାର କିଲୋମିଟର ଦୂରେ ଥିଲେବି ପାଖେ ଥାଇକରି ଆମେ କଥାବାର୍ତ୍ତା ହେଉଛୁଁ ବୋଲି ଭାବୁଛୁଁ ଆଉ ସୋସିଆଲ୍ ମିଡ଼ିଆ ଯେନ୍ଟାକି ଆମେ ଫେସବୁକ୍ ବି ବେଲୁଛୁଁ ତାର୍ ଦ୍ୱାରା ଆମେ ବହୁତ୍ ପାଖେଇ ହେଇଯାଇଛୁଁ ଆର୍ ନିଜର୍ ଭାବ୍ର ଆଦାନ ପ୍ରଦାନ କରାଯାଇପାରୁଛି ଏଇ ସୋସିଆଲ୍ ମିଡ଼ିଆ ଦ୍ୱାରା ବିଭିନ୍ନ ସ୍ଥାନର ସୁବିଧା ଅସୁବିଧା ଖବର ଡବର ଘଟଣା ଅଘଟଣା ସବୁ ଆମେ ଜାନିପାରୁଛୁଁ ତ ସେଥିଲାଗି ସୋସିଆଲ୍ ମିଡ଼ିଆ ବହୁତ ସାହାଯ୍ୟ କରୁଛେ ତା ସାଙ୍ଗେ ସାଙ୍ଗେ ନକାରାତ୍ମକ ପରିଣାମ ବି ଅଛେ ଅର୍ଦ୍ଧନଗ୍ନ ଚିତ୍ରଗୁଡ଼ାକ ଯେନ୍ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରୁଛନ୍ ତ କୋମଳମତି ଶିଶୁମାନଙ୍କର ମାନସିକ ଉପ୍ରେ ତାର୍ ପ୍ରଭାବ ପଡ଼ୁଛି ଆଉ ଯେନ୍ ଲାଭ୍ ହେବାର୍ କଥା ତାର୍ ବଦଳରେ କ୍ଷତିବି ହେଉଛି